ଆମ ଗାଁରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେଲେ ଆମ ଗାଁ ସ୍କୁଲ ବନ୍ଦ ହେଉନାହିଁ ଆଉ ଯଦି ବନ୍ଦ ହେଉଛି ସରକାର ଯଦି ଘୋଷଣା କଲେ ତାହେଲେ ବନ୍ଦ ହେଉଛି ପିଲା ମାନେ ଆମର ସବୁବେଳେ ସ୍କୁଲକୁ ଯାଉଛନ୍ତି ସାର୍ ନ ଗଲେ ଘରକୁ ବି ଖବର ଦେଉଛନ୍ତି ତୁମ ପିଲା କାହିଁକି ଯାଉନାହାଁନ୍ତି କାହିଁ ପାଠ ପଢ଼ା ବନ୍ଦ କରୁଛନ୍ତି ଆମ ପିଲା ଯଦି ଛୁଟି କରିବେ ଖାଇବା ଛୁଟିରେ ଘରକୁ ଆସିବେ ସେଥିପାଇଁ ଆମ ପିଲା ମାନେ ବହୁତ ପ୍ରଭାବିତ ପଡ଼ୁନାହିଁ ଉପରେ ସୁବିଧାରେ ପଢ଼ି ପାରୁଛନ୍ତି